ଦର୍ଶକଙ୍କ ସାମ୍ନାରେ ଗୀତ୍ ଗାଇଲାବେଲେ ବହୁତ୍ ଡ଼ର୍ ଲାଗ୍ସି ଆର୍ ବହୁତ୍ ନର୍ଭସ୍ ଫିଲ୍ ଲାଗ୍ସି ହେତିର୍ଲାଗି ବୋଲିକରି ଆମେମାନେ ନିଜର୍ ମନ୍କେ ଶାନ୍ତ୍ କରି କରି ଗୀତର୍ ଭିତର୍କେ ପୂରା ଢ଼ୁକି କରି ଗାଏବାର୍ କେ ପଡ଼ସି୍ ଯେନ୍ତା କି ନିଜେ ଫିଲ୍ କଲେ ଯାଇକରି ଗୀତର ଗୀତ ଯେନ୍ ଲେଖାହେଇଚେ ସେ ଗୀତ କାଏଁଥିରଲାଗି ଲେଖାହେଇଚି କେନ୍ ଜିନିଷ୍କେ ନେଇକରି ଲେଖାହେଇଛେଁ ସେଟା ସବୁ ଆମ୍କୁ ଧ୍ୟାନ୍ ଦେଇକରି ଗାଇବାର୍କେ ପଡ଼୍ସି ଆର୍ ଯଦି ଆମେ ସବୁଧ୍ୟାନ୍ ଦେଇକରି ଗାଏମା ବେଲେ ଆମ୍କୁ ନର୍ଭସ ଫିଲ୍ ନାଇହୋଏ ଆରୁ ଜର୍ଜମାନଙ୍କର୍ ସାମ୍ନାରେ ୟାଫିର୍ ଦର୍ଶକମାନଙ୍କର୍ ସାମ୍ନାରେ ଗାଏବାର୍ ଲାଗି ଆମ୍କୁ ଡ଼ର୍ ନାଇ ଲାଗେ ମୋତେ ବି ବହୁତ୍ ଡ଼ର୍ ଲାଗ୍ସି ଦର୍ଶକମାନଙ୍କର୍ ସାମ୍ନାରେ ଗୀତ୍ ଗାଏବାର୍ ଲାଗି ମୁଁ ବହୁତ୍ ଡ଼ର୍ସିଁ କିନ୍ତୁ ଫିର୍ ମୁଇଁ ନିଜର୍ ମନ୍କେ ଶାନ୍ତ୍ କର୍ସିଁ ଆର୍ ତାପରେ ଗୀତର୍ ଭିତରକେ ଢ଼ୋକିକରି ନିଜେ ମୁଇଁ ଗାଏବାର୍କେ ଚେଷ୍ଟା କର୍ସିଁ ହେନ୍ତାକଲେ ଯାଇଁକି ଗୋଟେ ଜିନିଷ୍ଟେ କରିହେସି ଆରୁ ମୁଇଁ ବି ଏମ୍ତି ଗାଏଁସି